ମୁଁ କୌଣସି ଦୋକାନ କିମ୍ବା ରୋଷେଇ କ୍ଲାସ୍ରେ ଯୋଗ ଦେଇ ନାହିଁ ଆଉ ମୋତେ ଘର ତିଆରି ଖାଦ୍ୟ ବନାଇବାକୁ ବହୁତ ଭଲ ଲାଗେ ଆଉ ମୋତେ ଓଡ଼ିଆ ଖାଦ୍ୟ ଗୁଡ଼ାକ ବନାଇବାକୁ ବହୁତ ଭଲ ଲାଗେ ଶାଗ ଭଜା ଶିଖିବାକୁ ଚାହେଁ ଆଉ ଡାଲମା ଅରୁଆ ଭାତ ଆଉ ମୋତେ ଭେରାଇଟି ଅଫ୍ ତରକାରୀ କରିବାକୁ ଭଲ ଲା ଶିଖିବାକୁ ଭଲ ଲାଗେ ମିକ୍ସ କରି କରିବାକୁ ଭଲ ଲାଗେ ମୋତେ ପୋଟଳ କୁର୍ମା ବନାଇବାକୁ ଶିଖିବାକୁ ଇଚ୍ଛା ଆଉ ମୋତେ ଚାରୁ ବନାଇବାକୁ ଇଚ୍ଛା ଆଉ ମୁଁ ମୋତେ ତରକାରୀ ଗୁଡ଼ାକ ବନାଇବାକୁ ଭଲ ଲାଗେ ଆଉ ମୋତେ ଅନେକ ସବୁ ରୋଷେଇ ଶିଖିବାକୁ ଭଲ ଲାଗେ